ହ୍ୟାଲୋ ହଁ ଭାଇ ଫୁଲବାଣୀରୁ ସେ ବୋଲେରୋ ଭାଇ କହୁଥିଲେ କି ହଁ ଏତେ ଲେଟ୍ ହେଲାଣି ଆସିନାହାନ୍ତି ଆପଣ ଆହୁରି ଆମେ ସବୁ ବାହରିକି ଅଛୁ ଯିବା ପାଇଁ ସେପଟେ ବାହାଘର ଗୋଟିଏ ଆହୁରି ଲେଟ୍ ହେଲାଣି ଆଉ ଯଦି ଆପଣଙ୍କର ଆସିବାର ନଥିଲା ତ' ଆଗରୁ ମନା କରିଦେଇଥାନ୍ତେ ନା ଆମେ ପୁଣି ଆଡ଼ଭାନ୍ସ ଦେଇଦେଇଛୁ ଆପଣଙ୍କୁ ଆଉ ଜଲଦି ଆସନ୍ତୁ ଲେଟ୍ ହେଲାଣି ନା ସେପଟେ ସବୁ ପ୍ରୋସେସନ୍ ସରିଯିବ ତା'ପରେ ଗଲେ କ'ଣ ଫାଇଦା ଆପଣ ଯଦି ଆସିବାରେ ନଥିଲା ତ' ମନା କରିଦେଇଥାନ୍ତେ ଆଡ଼ଭାନ୍ସ ଆମେ ଆଉ କୁଆଡ଼େ ଦେଖିଥାନ୍ତୁ ତ' ଆପଣ ଆସିଲେନି କିଛି ନାହିଁ କି ଏତେ ଲେଟ୍ ବି ହେଲାଣି କି କଲ୍ ଫଲ୍ ବି କରୁନାହାନ୍ତି କିଛି ନାହିଁ ଆଉ କ'ଣ ଏସବୁ କ'ଣ ଆପଣ କରୁଛନ୍ତି ତ' ମନା କରିଦେଇଥାନ୍ତେ ଆଡ଼ଭାନ୍ସ ତ' ମନା କରିଦେଇଥାନ୍ତେ ନା ତ' ଯଦି ବି ହେଲାନାହିଁ ତ' ଟାଇମ ପୂର୍ବରୁ ତ ମନା କରିଦେଇଥାନ୍ତେ ନା ଆପଣ ଆସିବିନାହିଁ କହିକି ତ' ଆମେ ଆଉ କୁଆଡ଼େ ଦେଖିଥାନ୍ତୁ ଏତେ ଲେଟ୍ ହେଲାଣି ଆପଣ ଆସିବେନି କି କଲ୍ ବି କରିବେନି କି କିଛି ନାହିଁ ମେସେଜ୍ ନାହିଁ କଲ୍ ନାହିଁ ଆପଣ ଆମେ ପୁଣି ହଇରାଣ ହେଉଛୁ କି ନାହିଁ ଏଠି ରୋଡ଼ରେ ଆସିକି ସବୁ ଛିଡ଼ା ହୋଇଛୁ ଆପଣ ଆସିବାର ନାହିଁ କିଛି ନାହିଁ କିଛି ନାହିଁ ତ' ଜଲଦି ଆସନ୍ତୁ ଆଉରି ଏପଟେ ସବୁ ସେପଟେ କଲ୍ ଆସିଲାଣି ଆସୁଛନ୍ତି କି ନାହିଁ ଆସୁ ନାହିଁ ବୋଲିକି ଆମେ ଗଲେ ପୁଣି ସେପଟେ ତ' ପ୍ରୋସେସନ ହେବ ନା ତ' ମାମୁଁ ଘର ବାହାଘରଟା ଆମେ କେମିତି ଯିବୁନାହିଁ କହୁନ ଆମେ କାଲିଠୁ ଯିବାର ଥିଲା ହେଲେ ଆପଣ ପ୍ରୋବ୍ଲେମ୍ କହିଲେ କହିକି ଆଜି ଯାଏଁ ଆମେ ୱେଟ୍ କରିଛୁ ଆଉ ତଥାପି ଆଜି ଏ ପର୍ଯ୍ୟନ୍ତ ଆପଣ ଯଦି ଲେଟ୍ କରିବେ ତ' ଆମେ ସେପଟୁ କଣ ଆନ୍ସର୍ ଦେବୁ ତାଙ୍କୁ ସବୁ ୱେଟ୍ କରୁଛନ୍ତି ନା ଆମକୁ ବି ଖରା ଦିନ ପୁଣି ଖରା ଦିନ ପୁଣି କେମିତି କଷ୍ଟ ଲାଗୁଛି ଖରାରେ ଗଲା ବେଳେ ତ ଲେଟ୍ ହେଲାଣି ଜଲଦି ଆସନ୍ତୁ ଆପଣ ଆପଣଙ୍କ କାମ ସାରିକି ଜଲଦି ଆସନ୍ତୁ ଯଦି କାମ ଥିଲା ତ' କହିଥାନ୍ତେ ଆପଣ ନା ଆଡ଼ଭାନ୍ସ ତ' ଆମେ ସେଇ ହିସାବରେ ଦେଖିଥାନ୍ତୁ